ଭାରତର ଗୋଟିଏ ଭାଗ ହେଉଛି ପୂର୍ବ ଭାଗ ସାଂସ୍କୃତିକ କାର୍ଯ୍ୟକ୍ରମ କହିଲେ ଆମ ଓଡ଼ିଶାରେ ହେଲା ପୁରୀ ରଥଯାତ୍ରା ଯାହାକି ଜୁଲାଇ ମାସରେ ପାଳନ ହୁଏ ତିନି ଠାକୁର ବଡ଼ ଦାଣ୍ଡକୁ ବଡ଼ ଦାଣ୍ଡଠାରୁ ଦାଣ୍ଡ ନାହିଁ ପୁରୀରେ ସବୁଠୁ ସାରା ଭାରତ ବର୍ଷରେ ସବୁଠୁ ବଡ଼ ଦାଣ୍ଡ ହେଲା ପୁରୀ ଦାଣ୍ଡ ତାଠୁ ଆଉ କିଛି ବଡ଼ ଦାଣ୍ଡ ନାହିଁ ଆଉ ରଥଯାତ୍ରା ସମୟରେ ତିନି ଠାକୁର ବଡ଼ ଦାଣ୍ଡକୁ ଆସନ୍ତି ବଳଭଦ୍ର ଜଗନ୍ନାଥ ଦେବୀ ସୁଭଦ୍ରା ସମସ୍ତେ ବଡ଼ଦାଣ୍ଡକୁ ଆସନ୍ତି ଓ ରଥଯାତ୍ରାରେ ରଥରେ ବସନ୍ତି ସାରା ଭାରତର କୋଟି କୋଟି ଲୋକ ଜଗନ୍ନାଥଙ୍କୁ ଦେଖିବା ପାଇଁ ରଥ ଜଗନ୍ନାଥଙ୍କୁ ଦେଖିବା ପାଇଁ ସାରା ଭାରତ ବର୍ଷରୁ ଲୋକ ଆସନ୍ତି ଓ ଠାକୁରଙ୍କୁ ଦେଖିକି ବହୁତ ଆନନ୍ଦ ହୁଅନ୍ତି ରଥ ଜଗନ୍ନାଥ ଆଉ ମାଆ ସୁଭଦ୍ରା ଆଉ ବଳଭଦ୍ରଙ୍କ ରଥ ଟଣା ହୋଇ ତାଙ୍କ ମାଉସୀ ମାଆ ମନ୍ଦିରକୁ ଯାଏ ଓ ସେଠି ସିଏ ରୁହନ୍ତି ତାପରେ ପୁଣି ମନ୍ଦିରକୁ ଆସନ୍ତି ସାରା ଭାରତ ବର୍ଷର ଲୋକମାନେ ଜଗନ୍ନାଥ ଠାକୁରଙ୍କୁ ମାନନ୍ତି ଓ ରଥଯାତ୍ରା ଦେଖିବାକୁ ସାରା ଭାରତରୁ ଓଡ଼ିଶାରୁ ଭାରତରୁ ବହୁ ସାରା ଲୋକ ଆସନ୍ତି ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ରଥଯାତ୍ରା ହେଉଛି ସବୁଠୁ ବଡ଼ ବଡ଼ ଜାତୀୟ ପର୍ବ ଓଡ଼ିଆର ଓଡ଼ିଆ ଭାଷାର ବହୁତ ବଡ଼ ପର୍ବ ଓ ରଥଯାତ୍ରାରେ ସମସ୍ତେ ଯାଆନ୍ତି ରଥ ଦେଖନ୍ତି ରଥ ଟାଣନ୍ତି ଓ ବହୁତ ଆନନ୍ଦିତ ହୁଅନ୍ତି ଠାକୁରଙ୍କୁ ବଡ଼ଦାଣ୍ଡରେ ହିଁ ଠାକୁର ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଗୋଟେ ମିଳନ ହୁଏ ଯାହାକି ସୀମା ନଥାଏ ଛୁଆଁ ଅଛୁଆଁର ଭେଦଭାବ ନଥାଏ ସମସ୍ତେ ଭଗବାନଙ୍କୁ ଖୁସିରେ ଦର୍ଶନ କରନ୍ତି ଓ ତାଙ୍କ ଆଖିରୁ ଦର୍ଶନ କଲାବେଳେ ଲୁହ ମଧ୍ୟ ବାହାରିଆସେ ଭକ୍ତ ଓ ଭଗବାନଙ୍କର ଅପୂର୍ବ ମିଲନ ହୁଏ ରଥଯାତ୍ରାରେ ଲୋକମାନେ ବହୁତ ଆନନ୍ଦିତ ହୁଅନ୍ତି ଓ ସେଇଟା ଆମ ଓଡ଼ିଶାର ବହୁତ ବଡ଼ ପର୍ବ